ମୁଁ ପ୍ରଥମେ ପ୍ଲସ ଥ୍ରୀ ବା ଗ୍ରାଜୁଏସନ୍ ବା ସ୍ନାତକ କରିସାରିବା ପରେ ମୁଁ ମୋର ଏକ ଜବ୍ କରୁଛି ବା ଚାକିରି କରୁଛି ସେଗୁଡ଼ିକ ଜବ୍ ମଧ୍ୟରେ ବିଭିନ୍ନ ଜବ୍ ମଧ୍ୟରେ ମୋର ଗୋଟେ ଓଡ଼ିଶା ପୋଲିସ ବା ଓଡ଼ିଶା ଯାହାକି ହେଉଛି ସବୁଠୁ ମୋ ପାଇଁ ମୂଲ୍ୟବାନ ଜବ୍ ଯାହାଦ୍ୱାରା ମୁଁ ନିଜ ଅଧ୍ୟୟନ ବଲରେ ଚାକରି ପାଇଛି